ହ୍ୟାଲୋ ଆପଣ ଓଲା ଏଜେନ୍ସିରୁ କହୁଛନ୍ତି ନା ହଁ ଦେଖନ୍ତୁ ମୁଁ ସକାଳ ଦଶଟା ପାଇଁ ଏକ କାର୍ ଆପଣଙ୍କ ଏଜେନ୍ସିରୁ ବୁକ୍ କରିଥିଲି କିନ୍ତୁ ଏ ପର୍ଯ୍ୟନ୍ତ ସେ ଆପଣଙ୍କ ଏଜେନ୍ସିରୁ କୌଣସି କାର୍ ଆସି ମୋ ପାଖରେ ପହଁଞ୍ଚିଲା ନି କି କୌଣସି ଡ୍ରାଇଭର ବି ମୋ ଫୋନ କଲ୍ର ଉତ୍ତର ଦେଉନାହାନ୍ତି ତେଣୁ ନାଇଁ ନାଇଁ ମୁଁ ଏବେ ଯଦି ବାହାରିବି ତାହେଲେ ମୁଁ ମୋ ଫ୍ଲାଇଟ୍ ଧରିପାରିବି ଯଦି ଆଉ ଟିକେ ଲେଟ୍ ହେବ ମୁଁ ଭାବୁଛି ତ ଫ୍ଲାଇଟ୍ ମିସ୍ କରିବି ତେଣୁ ଦୟାକରି ମୁଁ କହୁଛି ଆପଣ ମୋ ହଁ ନାଇଁ ନାଇଁ ମୋର ବୁକିଂଟା କ୍ୟାନସଲ କରିଦିଅନ୍ତୁ ମୁଁ ମୋର ଅନ୍ୟ କୌଣସି ବାଟ ଦେଖିବି ମୁଁ ମୋର ଯାଇପାରିବି ରହୁଛି ଧନ୍ୟବାଦ